ପ୍ରିୟ ପ୍ରୋଗ୍ରାମ୍ ହେଉଛି କ୍ରିକେଟ୍ ଶୁଣିବା ଆଉ କୃଷି ସମ୍ବୋଧିତ ସମ୍ବାଦ ସମ୍ବାଦ ଶୁଣିବା ହେଉଛି ଆମର

ପସନ୍ଦ ଓ ତାଙ୍କୁ କୃଷି ବିଷୟରେ ବୁଝିବା ଆଉ ଖେଳ ଖବର ଶୁଣିବାକୁ ମୋର ପସନ୍ଦ